ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟ ରେ ପାଞ୍ଚୋଟି ସଂଖ୍ୟା କହିପାରିବି ଅଠାନବେ ନଅଶହ ସତାନବେ ନଅ ହଜାର ନଅ ଶହ ନବେ ଅଶି ହଜାର ନଅ ଶହ ସତାନବେ ନଅ ଲକ୍ଷ ପାଞ୍ଚଶହ